ମୋତେ ଚାଷ କରିବାକୁ ବହୁତ ଭଲ ଲାଗେ ଚାଷ କରିବା ପାଇଁ ମୁଁ ଲଙ୍ଗଳ ଏବଂ ବଳଦର ବ୍ୟବହାର କରେ ବହୁତ କମ୍ ସମୟ ବ୍ୟବହାର କରେ କାରଣ ଆଜିକାଲି ଦୁନିଆରେ ଟେକ୍ନୋଲୋଜିର ବହୁତ ଉନ୍ନତି ଘଟିଲାଣି ସେଥିପାଇଁ ମୁଁ ଚାଷ କରିବା କରିବା ବେଳେ ଟ୍ରାକ୍ଟର ପାୱାରଟିଲ୍ଲର୍ର ବ୍ୟବହାର କରିଥାଏ ବଳଦ ଏବଂ ହଳରେ କରିବା ଦ୍ୱାରା ବହୁତ ସମୟ ଲାଗୁଥିଲା ଏବେ ଟେକ୍ନୋଲୋଜିର ଉନ୍ନତି ଦ୍ଵାରା ମୁଁ କମ୍ ସମୟରେ ବହୁତ ଗୁଡ଼ିଏ ବିଲ ଚାଷ କରିପାରୁଛି ଚାଷ କରିବା ପାଇଁ ଟ୍ରାକ୍ଟର ଏବଂ ପାୱାରଟିଲ୍ଲର୍ ବ୍ୟବହାର କରୁଛି ଆଜିକାଲି ହଳ କରିବା ପାଇଁ ଏବଂ ଧାନ କାଟିବା ପାଇଁ ମଞ୍ଜି ବୁଣିବା ପାଇଁ ବିଭିନ୍ନ ପ୍ରକାରର ମେସିନ୍ ମଧ୍ୟ ବାହାରିଛି ଏବଂ ସରକାର ମଧ୍ୟ ଜଳ ଯୋଗାଣ ପାଇଁ ଚାଷର ଉନ୍ନତି ପାଇଁ ସେ ବିଭିନ୍ନ ପ୍ରକାରର ଜଳ ସେଚନର ବ୍ୟବସ୍ଥା ମଧ୍ୟ କରିଛନ୍ତି ଏବଂ ଚାଷ କରିବା ବେଳେ ମୁଁ ସବୁବେଳେ କମ୍ପୋଷ୍ଟ ମଧ୍ୟ ଖତ ଗୋବର ଖତ ୟୁଜ୍ କରିଥାଏ ରାସାୟନିକ ସାର ବ୍ୟବହାର କରେ ନାହିଁ ଯାହାଫଳରେ ଆମ ଚାଷର ଯେଉଁ ଧାନ ବାହାରେ ତାହା ବହୁତ ଖାଇବା ଯୋଗ୍ୟ ହୋଇଥାଏ